ହ୍ୟାଲୋ ଆପଣ ଷ୍ଟଲ୍ ମାଲିକ ତ କ'ଣ କହିଲେ ହଁ ଅର୍ଡ଼ର୍ ଥିଲା ଏବେ କ'ଣ ସବୁ ଚାଲିଛି କ'ଣ ବରା ଫରା କ'ଣ କରୁଛନ୍ତି ଏବେ ସବୁ ଆଉ ନୂଆ ନୂଆ ଆଇଟମ୍ କ'ଣ ସବୁ କରୁଛନ୍ତି ଆଉ ମୋର ତ ଅର୍ଡ଼ର୍ ସବୁ ଥିଲା ମୋମୋଜ୍ ସେହି ବ୍ରେଡ଼ଚପ୍ ବରା ଏହିସବୁ ଥିଲା ହଁ ହଁ କେଉଁଠି ପାର୍ସଲ୍ ହେରିକା ଥିଲା ହଁ ଆପଣ କରିଦେବେ ଦଶଜଣଙ୍କ ପାଇଁ କରିଦେବେ ପାର୍ସଲ୍ ଆଉ ହଁ ମୋମୋଜ୍ ଆଉ ବ୍ରେଡ଼ଚପ୍ ମିଶାଇକି ଦେଇ ଦେବେ ଦଶଜଣଙ୍କ ପାଇଁ ପାର୍ସଲ୍ ନାଇଁ ନାଇଁ ଖାଲି ବ୍ରେଡ଼ଚପ୍ ଆଉ ହୋଉଛି ମୋମୋଜ୍ ଏଇ ଏତିକି ଖାଲି ଦଶଜଣଙ୍କ ପାଇଁ ପାର୍ସଲ୍ କରିକି ଦେଇଦେବେ ଆଉ ଭଲ ସେ ପାର୍ସଲ୍ କରିକି ପୁରା ସଫାସୁତର କରିକି ମାନେ ଭଲ ସେ କିଛି ଯେମିତି ଇଆଡୁ ସିଆଡୁ ନ ଦିଏ ସେହି ଭଲିଆ ପାର୍ସଲ୍ କରିକି ଯେମିତି ଭଲ ଲାଗିବ ହଁ ଖାଇଛି ତ ଆଉ ତା ସାଙ୍ଗକୁ ଟିକେ ଟିକେ ଚଟଣୀ ଦେଇ ଦେଇଥିବେ ଆଉ ଆଜ୍ଞା ଅଛି ତ ଚଟଣୀ ନା କରିବେ କେବଳ ଆଜ୍ଞା ମ୍ୟାମ୍